ଆମର୍ ବରଗଡ଼୍ ଜିଲ୍ଲାରେ ସବୁ ପ୍ରକାର୍ ଭାଷା ଅଛି ଇନ ଅନେକ ଲୋଗ୍ ହିନ୍ଦୀ ଗଲା କହୁଛନ୍ ଇନ କଟକୀ ଗଲା କହୁଛନ୍ ଇନ ବଙ୍ଗାଲି ଗଲା କହୁଛନ୍ ଅଧା ଇଂଲିଶ୍ ଭାଷା ଗଲା କହି ପାରୁଛନ୍ ତ ସମସ୍ତେ କହି ଆସୁଛନ୍ ହେଲେ ଆମର୍ ଇନ ଆମର୍ ମୁଖ୍ୟ ଭାଷା ହେଉଛି ସମ୍ବଲପୁରୀ ଏ ସେମାନେ ମଧ୍ୟ ସମ୍ବଲପୁରୀ ଶିଖି ଗଲେ ନ ଆର ଆମ କନ ସାଙ୍ଗେ ସେଇ ସମ୍ବଲପୁରୀ ଭାଷାରେ କଥାବାର୍ତ୍ତା ଲାଗୁଛନ୍ ଆମେ ମାନେ ଗଲା ତାକର୍ ସାଙ୍ଗେ କଥା ବାର୍ତ୍ତା ହେଉଛୁଁ ଆମକୁଁ ସବୁ କିଛି ଭଲ୍ ଲାଗୁଛି ଆମର୍ ଇନ ହିନ୍ଦୁ ଧରମ ଧର୍ମ ସବୁ ଚାଲିଛେ ଇନ କୌଣସି କିଛି ଅସୁବିଧା ନାଇଁ ଆରୁ ସମସ୍ତେ ହିନ୍ଦୁ ଧର୍ମ କେ ନେଇକିରି କଥା ବାର୍ତ୍ତା କରୁଛନ୍